ମୁଁ ଯୁବକ ଅବସ୍ଥାରେ ଯେତେବେଳେ ଘରୁ ବାହାରେ ରହିଥିଲି ସେବେ ପ୍ରଥମେ ରୋଷେଇ କରିଥିଲି ସେ ଅନୁଭୂତି ମୋର ନିଆରା ଥିଲା ଅବଶ୍ୟ ଖାଦ୍ୟର ସ୍ଵାଦ ଏତେଟା ଭଲ ନଥିଲା କିନ୍ତୁ ମୁଁ ଅନେକ କଥା ଶିଖିଥିଲି